ମୁଁ ଧାନ ଚାଷ କରେ ଯଦି ବର୍ଷରେ ନିଅଣ୍ଟିଆ ବର୍ଷା ହୁଏ ମଟର ସାହାଯ୍ୟରେ ପୋଖରୀରୁ ପାଣି ଉଠାଇ ଆମେ ମଡ଼େଇ ଥାଉଁ ଫସଲକୁ ବିକ୍ରି କରି ଆମ ପରିବାର ପ୍ରତିପୋଷଣ କରୁଁ ତା' ବ୍ୟତିତ ଖରିଫ ଋତୁରେ ମଧ୍ୟ ପିଆଜ ବାଇଗଣ ବିଲାତି ଭେଣ୍ଡି ଏସବୁ ଚାଷ କରିଥାଉଁ ମଟର ସାହାଯ୍ୟରେ ବର୍ଷାଦିନେ ମଧ୍ୟ ଧାନ ଚାଷ ହେଇଥାଏ ଯଦିବା ନିଅଣ୍ଟିଆ ବର୍ଷା ହୁଏ ତାହେଲେ ଆମେ ପୋଖରୀ ଏବଂ ନାଳ ରୁ ପାଣି ମଟରରେ ଉଠେଇ ଫସଲ କରିଥାଉଁ